ଭାରତୀୟ ସ୍ୱାସ୍ଥ୍ୟ ଅବସ୍ଥା ବ୍ୟବସ୍ଥା ଏତେ ଉନ୍ନତ ଧରଣର ହୋଇନାହିଁ କାରଣ କୌଣସି ବଡ଼ ବଡ଼ ରୋଗ ହେଲେ ଆମକୁ ବିଦେଶ ଉପରେ ନିର୍ଭର କରିବାକୁ ପଡ଼େ ଆଉ ଆମ ଭାରତବର୍ଷରେ ଯେତିକି ବି ଡାକ୍ତରଖାନା ଅଛି ସବୁ କ୍ଲିନିକ ରହିଛି ସେଗୁଡ଼ିକର ଅସୁବିଧା ବହୁତ ସମ୍ମୁଖୀନ ହେବାକୁ ପଡ଼ୁଛି ଯେମିତିକି ସରକାରୀ ଡାକ୍ତରଖାନାରେ ଡାକ୍ତରଙ୍କୁ ଦେଖାଇବାକୁ ହେଲେ ଚାରିଟା ରାତିରୁ ଯାଇ ଟିକେଟ ପାଇଁ ଲାଇନ ଦେବାକୁ ପଡ଼େ ରାତି ଅନିଦ୍ରା ହେବାକୁ ପଡ଼େ ଆଉ ତାଦେହରେ ମଧ୍ୟ ସେ ଡାକ୍ତରଖାନା ଗୁଡ଼ିକ ଅପରିଷ୍କାର ମଧ୍ୟ ଥାଏ ପରିଷ୍କାର ପରିଚ୍ଛନ୍ନତା ନଥାଏ ଆଉ ସୁବିଧା ବହୁତ କଷ୍ଟକର ହୋଇଥାଏ ପାଇବା ତେଣୁ ଭାରତର ସ୍ୱାସ୍ଥ୍ୟ ଅବସ୍ଥା ଆଉ ବିଦେଶ ସ୍ୱାସ୍ଥ୍ୟ ଭିତରେ ବହୁତ ଫରକ ରହିଛି ଯାହାକି ଆମେ ଅସୁବିଧାର ସମ୍ମୁଖୀନ ହେଉଛୁ